ଆମ ମାଲକାନଗିରି ଜିଲ୍ଲାରେ ଗୋଟିଏ ବଡ଼ ମେଡ଼ିକାଲ୍ ଅଛି ଆମ ଆଖପାଖରେ ବି ବଡ଼ ବଡ଼ ମେଡ଼ିକାଲ୍ ଅଛି କିନ୍ତୁ ସେଇଠି ସେମିତି ବଡ଼ ଡାକ୍ତରମାନଙ୍କର ସେବା ନାହିଁ ଆମ ଗାଁରେ ବି ଘରୋଇ ଡାକ୍ତରମାନଙ୍କର ସେବା ମଧ୍ୟ ଅଛି କିନ୍ତୁ ଆମେ ସେସବୁ ବ୍ୟବହାର ନ କରିକି ଆମେ ବଡ଼ ମେଡ଼ିକାଲ୍ ଯାଉଛୁ କାହିଁକି ସେଇଠି ବଡ଼ ବଡ଼ ଡକ୍ଟର୍ମାନଙ୍କର ସେବା ମିଳୁଛି ସେଇଠି ଚିକିତ୍ସା ଭଲ ହୁଏ ଯଦି ଆମ ଆମେ ଜଲ୍ଦି ବଡ଼ ମେଡ଼ିକାଲ୍କୁ ଯିବା ପାଇଁ ଚାହୁଁଛୁ ତା'ହେଲେ ଶହେ ଆଠ ଏମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ଅଛି ଆମେ ସେଇଠି କଲ୍ କରିକି ଜଲ୍ଦି କମ୍ ଟାଇମ୍ ଭିତରେ ମଧ୍ୟ ବଡ଼ ମେଡ଼ିକାଲ୍ରେ ପହଞ୍ଚିପାରିବୁ ଏବଂ ଏସବୁ ଘରୋଇ ଡାକ୍ତର ଏସବୁ ଯଦି ବହୁତ ଛୋଟ ଛୋଟ ଅସୁବିଧା ହବ ତା'ହେଲେ ଆମେ ଏସବୁ ଯଦି କିଛି ବଡ଼ ବଡ଼ ଅସୁବିଧା ହେଉଛି ତା'ହେଲେ ତାଙ୍କ ପାଖରେ ସେମିତି ମେଡ଼ିସିନ୍ ସୁବିଧା ମଧ୍ୟ ନାହିଁ ସେଥିପାଇଁ ଆମେ ବଡ଼ ମେଡ଼ିକାଲ୍ ଯିବାଟା ସବୁଠୁ ଭଲ ମନେକରୁଛୁ ସେଇଠି ସେବା ମଧ୍ୟ ବହୁତ ଭଲ ମଳେ ସେଇଠି ଡକ୍ଟର୍ମାନେ ମଧ୍ୟ ବହୁତ ଭଲ ଭଲ ଡକ୍ଟର୍ମାନେ ଅଛନ୍ତି ସେଥିପାଇଁ ଆମେ ସେଇଠି ଯିବା ପସନ୍ଦ କରୁଛୁ ବଡ଼ ମେଡ଼ିକାଲ୍ରେ ଯାହାକି ଆମ ମାଲକାନଗିରି ଜିଲ୍ଲାର ସବୁଠୁ ବଡ଼ ମେଡ଼ିକାଲ୍ ସେଇଠି ଗଲେ ଆମକୁ ଭଲ ସୁବିଧା ମିଳେ ଭଲ ଚିକିତ୍ସା ମିଳେ ସେଥିପାଇଁ ଆମେ ସେଇଠି ଯାଉଛୁ ବଡ଼ ମେଡ଼ିକାଲ୍ରେ ଯଦି ଆମ ପାଖରେ ପଇସା ଅଛି ତା'ହେଲେ ଆମେ ଆମ୍ବୁଲାନ୍ସ କରି ଫୋନ୍ ଲଗାଇବା ଯଦି ପଇସା ଅଛି ଗୋଟେ ବୋଲେରୋ ଏସବୁ ଭଡ଼ା କରିକି ବି ସେ ଯାଇପାରୁଛୁ ଆମେ ଆଉ ଯଦି ଯାହାମାନଙ୍କ ପାଖରେ ପଇସା କମ୍ ଅଛି ସେମାନେ ଶହେ ଆଠ ଏମ୍ବୁଲାନ୍ସର ସେବା ମଧ୍ୟ ନେଇପାରିବେ ଏସବୁ ଜାଣିଲେ ଲୋକମାନଙ୍କ ପାଇଁ ଭଲ ଲୋକମାନେ ଏସବୁ ଜାଣିଲେ ସେମାନେ ଜଲ୍ଦି ଆମ୍ବୁଲେନ୍ସ୍କୁ କଲ୍ କରିପାରିବେ